ଧାର୍ମିକ ଅନ୍ଧବିଶ୍ୱାସ ବିଷୟରେ ଆପଣ କଣ ଭାବନ୍ତି ଏବଂ କିଛି ଅନ୍ଧବିଶ୍ୱାସ ଯାହା ଏବେ ବି ଅନୁସରଣ କରାଯାଏ ଲୋକମାନେ ଏହି ସମସ୍ୟା ଗୁଡ଼ିକର କିପରି ମୁକାବିଲା କରିବା ଉଚିତ୍ ଧାର୍ମିକ ଅନ୍ଧବିଶ୍ୱାସ ହେଉଛି ଯୋଉଟା କ ଏବେ ଗୁଣ କରିବା ତାକୁ ଡାକୁ ପାଣି ହେଇଛି ତାକୁ ଗୁଣ କରି ଡାକି ନେଉଛନ୍ତି ଗୁଣ କରିକି କାହା କିଏ କାହା ସହିତ ପଳେଇ ପଳେଇଲାଣି ତୁମ ମୁଣ୍ଡର ବାଳ ନେଇକି ଗୁଣ କରଉଛନ୍ତି ତୁମ ପାଦର ଧୂଳି ନେଇ ଗୁଣ କରୁଛନ୍ତି ତମ ଡ୍ରେସ୍ କାଟିକି ଗୁଣ କରୁଛନ୍ତି ଏ ଗୁଡ଼ାକ ସବୁ ଅନ୍ଧବିଶ୍ୱାସ ଜିନିଷ ଏ ଗୁଡ଼ାକ କିଛି ବି ହୋଇନଥାଏ ଏ ଗୁଡ଼ାକ ମନର ଗୋଟେ ଭ୍ରମ ସେଗୁଡ଼ାକୁ କିଛି ମାନେ ଅନ୍ଧ ବିଶ୍ୱାସ ଜିନିଷକୁ ମାଇଣ୍ଡରେ ପୂରାଇଲେ ବହୁତ କିଛି ଜିନିଷ ଆସେ ଝଡ଼ା ଫୁଙ୍କା ଯୋଉଟା ରହିଛି ଆମକୁ ଜ୍ୱର ହେଲା ଆମେ ଯାଇକି ଝାଡ଼ୁଛୁ କି ଫୁଙ୍କି ହଉଚୁ କି କାହା ପାଖରେ ଯାଇକି ଆମେ ଗୁଣି ଗାରେଡ଼ି କି କିଏ ସେ ସବୁ କଳା ବିଦ୍ୟା ଶିଖିଛି ଯାଦୁ କଳା ବିଦ୍ୟା ଶିଖିଛି ତା ପାଖକୁ ଯାଇକି ଆମେ ଝାଡୁଛୁ କି ଫୁଙ୍କୁଛୁ କି ସେ କହୁଛି ଦୃଷ୍ଟି ହେଇଯାଇଛି କି ନଜର ଲାଗିଯାଇଛି କି ଏମିତି ହେଉଛି ସେଗୁଡ଼ା ସବୁ ଅନ୍ଧବିଶ୍ୱାସ ପୂଜା ହେବା ବିଶ୍ରାମ ହେବା ଧାର୍ମିକ ଅନୁଷ୍ଠାନମାନଙ୍କରେ ସେମାନେ ପୂଜା କରୁଛନ୍ତି କହିବେ ଆମ ଉପରକୁ ମାଆ ଆସିଛନ୍ତି କି ଏ ବାବା ଆସିଛନ୍ତି ଏଗୁଡ଼ାକ ସବୁ ଅନ୍ଧବିଶ୍ୱାସ ସେମିତି କିଛି ହୋଇ ନଥାଏ ଖାଲି ପଇସା ନେବା ବାହାନାରେ ସେମାନେ ସବୁ ଏମିତି କରିଥାନ୍ତି ଆଉ ରହିଛି ଏଗୁଡ଼ିକ ଲୋକମାନେ କେମିତି କିପରି ଭାବରେ ସମସ୍ୟା ଗୁଡ଼ିକରୁ ମୁକାବିଲା କରିବେ ଆମେ ସବୁବେଳେ ଭଗବାନଙ୍କ ଉପରେ ବିଶ୍ୱାସ ରଖିବା କେବଳ ଭଗବାନ ଆମେ ଜାଣିଛୁ ଆତ୍ମା ଅଛି ଗୋଟିଏ ଆତ୍ମା ଅଛି ସେ ହେଉଛନ୍ତି ଆମ ପରମାତ୍ମା ଆମର ଭଗବାନ ଆଉ କିଛି ବି ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ କେବଳ ଆମର କର୍ମ ଉପରେ ବିଶ୍ୱାସ ରଖିବା ଆମେ ଯେମିତିକା କର୍ମ କରିବା ଆମକୁ ସେମିତିକା ଫଳ ମିଳିବ ଏଇଟା ଆମ ଗୀତା ଭାଗବତ ଶାସ୍ତ୍ର ପୁରଣ ପୁରାଣ ଉପରେ ଲେଖା ହେଇକି ରହିଛି ଆମେ ଯେମିତି କର୍ମ କରିବା ସେମିତି ଫଳ ପାଇବା ଯେପରିକି ଆମେ ଜଣଙ୍କର ଭଲ କାମ କରିବା ସାହାଯ୍ୟ କରିବା ଆମକୁ କିଏ ଆମକୁ ବି ସାହାଯ୍ୟ କରିବ ଭଲ କରିବ ଏ ଠାକୁରଙ୍କୁ ନେଇ ଧର୍ମ ପାଖକୁ ନେଇକି ଆମର ଆମେ ଏ ଠାକୁର ପାଖକୁ ଯିବା ଏ ମାଆଙ୍କ ପାଖକୁ ଯିବା ସେ ବାବାଙ୍କ ପାଖକୁ ଯିବା ଆମକୁ ଧର୍ମରେ ଧାର୍ମିକ ଭାବରେ ଅନ୍ଧବିଶ୍ୱାସ କରୁଛନ୍ତି ଗୁଣ ଫୁଙ୍କା ଦ୍ୱାରା ଆମକୁ ଭଲ କରିବା ପାଇଁ ଚେଷ୍ଟା କରିଛନ୍ତି ସେ ସବୁ ଜିନିଷ ଅନ୍ଧବିଶ୍ୱାସ ଜିନିଷ ସେ ଜିନିଷ ଗୁଡ଼ିକ ମନ ଭିତରୁ ବାହାର କରିବା ନିହାତି ଆବଶ୍ୟକ ରହିଥାଏ ସେ ଜିନିଷ ଗୁଡ଼ିକୁ ମନରେ ଭରିକି ରହିଲେ ଆମେ ବହୁତ କିଛି ଦୁଃଶ୍ଚିନ୍ତା ହୋଇଥାଏ ଆଉ ଗୋଟେ ଜିନିଷ ରହିଛି ଆମର ପ୍ରସୂତି ପ୍ରସୂତି ବେଳେ ଆଗରୁ ପ୍ରସୂତି ଘରେ ହେଇଯାଉଥିଲା ଏବେକା ସମୟରେ ଘରେ ହେବା ପ୍ରସୂତି ବହୁତ କଷ୍ଟଦାୟକ ରହିଛି କାହିଁକିନା ଯେମିତିକା ଆମର ବୈଜ୍ଞାନିକମାନେ ବାହାର କରିଛନ୍ତି ସେ ହିସାବରେ ମେଡ଼ିସିନ୍ ଖାଉଛୁ ମେଡ଼ିସିନ୍ ଖାଉଛୁ ଔଷଧିୟ ଜିନିଷ ଆମେ ଖାଉଛୁ ସେ ଜିନିଷ ଗୁଡ଼ିକୁ ଆମେ ଭଲସେ ରଖିବା ମାଇଣ୍ଡରୁ ଆମ ମନରୁ ବାହାର କରିବା ଯେମିତିକି ଯେମିତିକା ଆମ ମନରେ ନ ରହିବ କି ପ୍ରସୂତି ଟାଇମ୍ରେ ନଈ ଥିବ ନଈ ଡେଇଁକି ଯିବନି ଏଇଠି ଏମିତି ଜିନିଷ ରହିଛି ସେ ଯାଗାକୁ ଯିବା ନାହିଁ ସେ ସବୁ ଜିନିଷ ଅନ୍ଧବିଶ୍ୱାସ ଜିନିଷ ସେ ସବୁ ଜିନିଷ ମନରୁ କାଢ଼ି ଦେବା ଉଚିତ୍